ମୁଁ ଏକୁଟିଆ ରହିଥିବାରୁ ମୁଁ ଅଫିସ ଯିବା ଟାଇମରେ କେତେକ ଖାଦ୍ୟ ଅର୍ଡ଼ର କରିଥାଏ ସ୍ଵିଗି ଏବଂ ଜୋମାଟୋରୁ ତେଣୁ ଯେହେତୁ ମୁଁ ଏହି ଖାଦ୍ୟ ଅର୍ଡ଼ର କରିଥାଏ ସବୁବେଳେ ତେଣୁ ଅଟୋ ପେ ବ୍ୟବସ୍ଥାକୁ ଚାଲୁ କରିଥିଲି ଯେଉଁ ଅଟୋ ଅଟୋ ପେ ବ୍ୟବସ୍ଥାରେ ଯେତେ ଟଙ୍କାରେ ମୁଁ ଖାଦ୍ୟ ଆଣିଥାଏ ସେତିକି ଟଙ୍କା ଅଟୋମେଟିକ ମୋ ଆକାଉଣ୍ଟରୁ କଟି ଯାଇଥାଏ କିନ୍ତୁ ଏହି ଅଟୋ ପେ ବ୍ୟବସ୍ଥାରେ ବେଳେ ବେଳେ କିଛି ସମସ୍ୟା ଉପୁଜିଲା ଯେତେବେଳେ ମୁଁ ଅର୍ଡ଼ର କରିଥାଏ ଯେତିକି ଟଙ୍କା ହୁଏ ସେତିକି ଟଙ୍କା କଟିଗଲେ ମଧ୍ୟ ଯେତେବେଳେ ଖାଦ୍ୟ ଆସେ ଖାଦ୍ୟ ପୁଡ଼ିଆରେ ଠିକ୍ ଖାଦ୍ୟ ନଥାଏ ଖାଦ୍ୟ ବେଳେ ବେଳେ ଖରାପ ଖାଦ୍ୟ ମଧ୍ୟ ଦେଇ ଦିଆ ହୋଇଥାଏ ଆଉ ଖାଦ୍ୟ ମଧ୍ୟ ବେଳେ ବେଳେ ବାସି ହୋଇଥାଏ ଆଉ ଖାଦ୍ୟର ଟେଷ୍ଟ ମଧ୍ୟ ଏତେ ଭଲ ନଥାଏ ତେଣୁ ମୁଁ ଚାହିଁଲି ଏହି ଯେଉଁ ଅଟୋ ପେ ବ୍ୟବସ୍ଥାରେ ଏହି ବ୍ୟବସ୍ଥାକୁ ମୁଁ ବାତିଲ କରିବା ପାଇଁ ତେଣୁ ମୁଁ କଣ କଲି ସେ ଯେଉଁ ଅଆପ୍ର ସେଟିଂରେ ପେମେଣ୍ଟ ବିକଳ୍ପକୁ ଯାଇକି ସେ ଅଟୋ ପେ ବ୍ୟବସ୍ଥାକୁ ବାତିଲ କଲି